ଚାରି ଦୁଇ ଦୁଇ ହଜାର ବାଇଶ ଛଅ ତିନି ଦୁଇ ହଜାର ବାଇଶ ଆଠ ପାଞ୍ଚ ଦୁଇ ହଜାର ବାଇଶ ଷୋହଳ ସାତ ଦୁଇ ହଜାର ବାଇଶ ଅଠର ପାଞ୍ଚ ଦୁଇ ହଜାର ବାଇଶ